ଆମ ଓଡ଼ିଶାରେ ତ ବହୁତ ବେକାରୀ ଲୋକମାନେ ରହିଛନ୍ତି ପାଠ ପଢ଼ି ଗ୍ରାଜୁଏସନ୍ କରି ମଧ୍ୟ ସେମାନେ ଚାକିରୀ ପାଇଁ କିଛି ବି ସୁବିଧା ପାଉନାହାନ୍ତି ବାହାରକୁ ବାହାରକୁ ଚାଲି ଯାଉଛନ୍ତି ଦାଦନ ଖଟୁଛନ୍ତି ଫଳରେ ଫଳରେ ଆମର ବିଭିନ୍ନ ଅସୁବିଧା ହେଉଛି କେହି କେହି ତ ପରିବାର ପୋଶିବା ପାଇଁ ତ କିଛି ନ ହେଲେ ଗୋ କିଛି ପଇସା ପାଇଁ ଠାବ କରିବା ପାଇଁ ମା ଙ୍କ ଦେହ ଖରାପ ହେଲେ କିଛି ପଇସା ଦରକାର ସେଥିପାଇଁ ସେମାନେ ପାଠ ପଢ଼ି ବି ବେକାର ହେଉଛନ୍ତି ସେଥିପାଇଁ ସେମାନେ ବାହାରକୁ ଚାଲି ଯାଉଛନ୍ତି କାମ କରିତେ ସରକାର ସେଥିପାଇଁ କିଛି ଆଗକୁ ପଦକ୍ଷେପ ନେଲେ ଭଲ ଭଲ ହୁଅନ୍ତା ବେକାରୀ ମାନେ ବିଭିନ୍ନ ବିଭିନ୍ନ କାମ କରି ଘରକୁ ପଶୁଛନ୍ତି ପରିବାର ପୋଷଣ କରୁଛନ୍ତି ଆଉ ଘରେ ଯାହା ସବୁ ଦୁଖ ସୁଖରେ ମଧ୍ୟ ଭାଗୀଦାର ବି ହେଉଛନ୍ତି ଆଉ ସେଥିପାଇଁ ବେକାରୀ ସମସ୍ୟା ବହୁତ ମାନେ ପାଠ ପଢ଼ିକି ବି ଲୋକମାନେ ଘରେ ବସି ରହିଛନ୍ତି କିଛି ଚାକିରୀ ସୁବିଧା ସୁବିଧା ନାହିଁ ଟେନସନ୍ରେ ମା ଙ୍କ ଟେନସନ୍ ବାପା ଙ୍କ ଟେନସନ୍ ଭାଇଙ୍କ ଟେନସନ୍ ବିଭିନ୍ନ ଟେନସନ୍ରେ ରହିଛନ୍ତି ଘରେ ବସିକି ପଇସା ପଇସା ପାଇଁ ସବୁବେଳେ ଟେନସନ୍ ହିଁ ରହୁଛନ୍ତି ସେଥିପାଇଁ ସରକାରଙ୍କୁ କହୁଛି କି କିଛି ପଦକ୍ଷେପ ନେଇ ଏଇ ବେକାରୀ ସମସ୍ୟାକୁ ଟିକେ ଦୂର କରିଦେବେ ଆମ ଆମ ଗାଁ ଗାଁ ସହର ଗାଁ ଜିଲ୍ଲା ବ୍ଲକ୍ ମଧ୍ୟରେ କିଛି ଅନୁଷ୍ଠାନ ଶିଳ୍ପାନୁଷ୍ଠାନ କଲେ ଲୋକମାନେ ଯାଇ ସେ ପାଖ ଜାଗାରେ ଦେଇକି କିଛି କାମ କରିକି ମଧ୍ୟ ସଞ୍ଚୟ କରିପାରିବେ ଜମା କରିପାରିବେ ଯାହାଫଳରେ ତାଙ୍କର ପରିବାର ପରିବାରକୁ ପୋଷିପାରିବେ ବାପା ମାଙ୍କୁ ଦେଖିପାରିବେ ବା ଜଣେ ଭାଇକୁ ବା ଭଉଣୀକୁ ପଢ଼ାଇ ପାରିବେ ପିଲା ଛୁଆ ଆଉ ଘର ପଡ଼ିଶା ଅଲଗା ଅଲଗା କଥା ବି ବୁଝି ପାରିବେ ପିଲା ଛୁଆଙ୍କୁ ପାଠ ପଢ଼ାଇ ପାରିବେ ତ ଆମ ଏଇ ପାଖରେ କି ଆଖ ପାଖ ବ୍ଲକ୍ ଜିଲ୍ଲା ମାନଙ୍କ ମଧ୍ୟରେ ଯଦି କିଛି ଶିଳ୍ପାନୁଷ୍ଠାନ ହେବ ଭଲ ହେବ